ହଁ ଆଜ୍ଞା ଏଇଟା ତୃପ୍ତି ହୋଟେଲ ଲାଗିଲା କାଁ ଆଜ୍ଞା ନମସ୍କାର ମୁଁ ଦେହାରୁ ମୁଁ ଦେହାରୁ ମନୋଜ କହୁଥିଲି ସାର୍ ସାର୍ ଗଲାଥର ଆପଣଙ୍କ ହୋଟେଲରୁ ଚାଉଳ ବରା ମଗାଇଥିଲି ବହୁତ ବଢ଼ିଆ ଲାଗୁଥିଲା ସାର୍ ଯେନ୍ ଟା ପଚିଶ ତାରିଖରେ ମଗାଇଥିଲି ହଁ ଆଉ ସେଥିପାଇଁ ସାର୍ ମୁଇଁ ଆଉ ଟିକେ ଅର୍ଡର୍ କରିବା ଲାଗି ଚାହୁଁଚେ ଚାଉଳ ବରା

ଆଜ୍ଞା ମତେ ବାଇଶ ତାରିଖ ଦରକାର ଆଉ କୋଡ଼ିଏ ଜଣଙ୍କର ଲାଗି ଦରକାର ହଁ ଆଉ ଗଲାଥର ସାର୍ ଆପଣ ଯେନ୍ ନେଇଥିଲେ ପଇସା ଟା ଟିକେ ଅଧିକା ନେଇଯାଇଥିଲେ ବୋଲି ମତେ ଲାଗୁଛି ବୋଇଲେ ଆଜ୍ଞା ଯେ ଟିକେ ରେଟ୍ଟା ଟିକେ କମ୍ ନାଇଁ କରନ୍ ଆଜ୍ଞା ମତେ କୋଡ଼ିଏ ଜଣଙ୍କର ଲାଗି ଦରକାର

ହଁ ବୋଇଲେ କେତେ କାଣା ଦେବେ ଟିକେ ହେଟା କୁହନ୍ତୁ ଟିକିଏ ଆଜ୍ଞା ଆଜ୍ଞା ଆଜ୍ଞା ହଁ ସାର୍ ନା କ୍ଵାଲିଟି ତ ବଢ଼ିଆ ଥିଲା ସାର୍ ସେଇଥିପାଇଁ ତ ଆଉ ଥରେ ଆପଣଙ୍କୁ ଫୋନ୍ କଲି ହଁ ଯେହେତୁ ଭଲ ଲାଗୁଥିଲା ସେଥିପାଇଁ ଆପଣଙ୍କୁ ଆଉଥରେ ଫୋନ କଲି ଆଉ ସେଥିପାଇଁ ଆପଣଙ୍କୁ ଅର୍ଡର ଦେଉଛି ହଁ ଆଉ କିନ୍ତୁ ଗଲା ଥର ସାର୍ ଟିକେ ଲୁଣଟା ଟିକେ କମ୍ ଥିଲା ସାର୍ ହଁ ତାର ସ୍ଵାଦ ଟା ଭଲ ଥିଲା କିନ୍ତୁ ଲୁଣ ଟା ଟିକେ କମ୍ ଥିଲା ଆଉ ଲୁଣ ଟିକେ ଅଧିକା ଆପଣ ଦେବା ଲାଗି ଚେଷ୍ଟା କରିବେ ଆଉ ଆପଣଙ୍କର ଯେନ୍ ଦେଉଥିଲେ ଯେଉଁ ଆମର ଆଳୁଦମ୍ ଟା ସେଟା ବହୁତ ବଢ଼ିଆ ଲାଗିଲା ଆଉ ତା ସାଙ୍ଗରେ କିଛି ଲଙ୍କା ବି ଆଡ଼୍ କରିଦେଇଥିବେ ସାର୍ ହଉ ଆଉ ପେ'ମେଣ୍ଟଟା କେମିତି କଣ ନେବେ ଟିକେ କହିଲେ ହଉ ଠିକ୍ ଅଛି ସାର୍ ନାଇଁ ଯଦି କହିବେ ଆମେ ଅନଲାଇନରେ ବି କରିଦେଇ ପାରିବି ଆଗରୁ ଆଉ ଯଦି କହିବେ ମୁଁ ତାହେଲେ ପଛରେ ବି ସେ ପିଲା ଯେଉଁ ଆଣିଦେବ ତା ହାତେରେ ବି ପଠେଇଦେବି ସାର୍

ସାର୍ ସାର୍

ହେଉ ସାର୍ ହଁ ହଁ ହଁ ହୁଁ କିନ୍ତୁ ସାର୍ ବାଁସୁରି ରେ ମୁଁ ପଚାରୁଥିଲି ଯେ ସେମାନେ ଅଧିକ ନେଲେ ସେମାନେ କଣ ଟିକେ କମ୍ କରିବା ପାଇଁ କହୁଥିଲେ ବୋଇଲେ ସେଥିପାଇଁ ଆପଣଙ୍କୁ ଟିକେ ପଚାରିଲି

ନିହାତି ନିହାତି ସାର୍ ହଉ ଠିକ୍ ଅଛି ହଁ ସାର୍ କୁହନ୍ତୁ

ହଉ ଠିକ୍ ଅଛି ସାର୍ ମୁଁ ଆପଣଙ୍କୁ କୋଡ଼ିଏ ଜଣଙ୍କ ଅର୍ଡରଟା ରଖିଦିଅନ୍ତୁ ଆଉ ମତେ ପଚିଶ ତାରିଖ ଦିନ ପଠେଇଦେବେ ସାର୍ ଠିକ୍ ଅଛି ଆଜ୍ଞା ରହୁଛି